ହ୍ୟାଲୋ ପ୍ରକାଶ ଟ୍ରାଭେଲରୁ କହୁଥିଲେ ମୁଁ ଆପଣଙ୍କର ଏଜେନ୍ସିରୁ ଡ୍ରାଇଭରକୁ ଗାଡ଼ିକୁ ମଗାଇଥିଲି ତ ଆପଣଙ୍କ ଡ୍ରାଇଭର କଣ ଏତେ ଡେରିରେ ପହଞ୍ଚିଲା ଯେ ମୁଁ ଏୟାରପୋର୍ଟ ପହଞ୍ଚିଥାନ୍ତି ମୋର ଟାଇମ ଫେଲ ହୋଇଗଲା ଗାଡ଼ି ଫେଲ୍ ହୋଇଗଲା ଏରୋପ୍ଲେନ ଫେଲ୍ ହୋଇଗଲା ମୁଁ ଯାଇଥାନ୍ତି ମୋ ଅର୍ଜେଣ୍ଟ କାମରେ ଏମିତିକି ଅନ୍ଲାଇନ୍ ପେମେଣ୍ଟ କରିଦେଇଛି କିନ୍ତୁ ଟାଇମରେ ପହଞ୍ଚି ପାରିଲା ନାହିଁ ମୋର କାମ ହୋଇ ପାରିଲା ନାହିଁ ମୁଁ କଣ କରିମି କୁହନ୍ତୁ ଏବେ ଆପଣ ଟିକେ ଏମିତି ଡ୍ରାଇଭର ପଠାଇଛନ୍ତି ଆମର ମୋର କାମ ହୋଇପାରିଲା ନାହିଁ ମୋର ମୁଁ କଣ କରିବି କୁହନ୍ତୁ ଆପଣ ତୁରନ୍ତ ମୋର ଅନ୍ଲାଇନ୍ ଯେଉଁ ପେ କରିଛି ତୁରନ୍ତ ଫେରାନ୍ତୁ